ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ ସରକାର ଯାହା ପଦକ୍ଷେପ ନେଉଛନ୍ତି ଏଠି ନିଜ ନିଜର ଦଳରେ ବିଜେଡ଼ି କଂଗ୍ରେସ ବିଜେପି ଏଠି ସମସ୍ତେ ଅଂଶଗ୍ରହଣ କରୁଛନ୍ତି ଯିଏ ଯାହାର ମତଲବ ପାଇଁ କିଛି କାମ କାମ କରିବା ଆଶାରେ ଲୋକମାନଙ୍କୁ ମିଥ୍ୟାବାଦୀର ଆଭାସ କରି ଯିଏ ଯାହାର ପ୍ରଜଜନରେ ଯିଏ ଯାହାର ମତଲବ ପାଇଁ ଏଠି କାମ କରିଚାଲିଛନ୍ତି ଲୋକମାନଙ୍କର ଯେଉଁ ଏଠି ଯେଉଁ ବୃଦ୍ଧ ଲୋକମାନେ ଅଛନ୍ତି ସେମାନଙ୍କର ସେ କେମିତି ଭତ୍ତା ପାଇବେ କେମିତି ସେମାନଙ୍କର ଭଲ ସେ ଚାଉଳ ମିଳିବ ଏମିତି ବିଭିନ୍ନ ପ୍ରକାରର ସମସ୍ୟା ଉପୁଜୁଛି କିନ୍ତୁ ସେମାନେ କିଛି ଏସବୁକୁ ମାନେ ଖାମାଖିଆଲି କରି ଯିଏ ଯାହାର ନିଜ ନିଜର ନିଜ ନିଜର ମତଲବକୁ ବଢ଼ାଇବା ପାଇଁ ସେମାନେ ଯିଏ ଯାହାର ଏଠି ସ୍ଵାର୍ଥ ହାସଲ ପାଇଁ କିଏ କାହାକୁ ସେହି ଠିକ ରାଜନୈତିକ ଟାଇମ୍ରେ କିଏ କାହାକୁ ପଇସା ପତ୍ର ଦେଉଛି କିଏ କାହାକୁ ମଦ ମାଂସ ଦେଉଛି ଯିଏ ଯାହାର କାମରେ ବିଜି ବ୍ୟସ୍ତ ରହୁଛନ୍ତି କିନ୍ତୁ ସେହି ଇଲେକ୍ସନ ସରିଲା ପରେ ଯିଏ ଯାହାର କାମ ଧନ୍ଦା ଛାଡ଼ି ଲୋକମାନଙ୍କୁ ଯେଉଁ ପ୍ରତିନିଧି ଦେଇଥିବେ ମୁଁ ଆପଣଙ୍କର ଭତ୍ତା କରିଦେବି ମୁଁ ଆପଣଙ୍କୁ ଇନ୍ଦ୍ରାବାସ ଦେବି ସେ ସବୁକୁ କେହି ମୁଣ୍ଡକୁ ନ ନେଇ ସବୁ ସେମାନଙ୍କୁ ଇଗ୍ନୋର କରିବା ଷ୍ଟାର୍ଟ କରୁଛନ୍ତି